ଟେକ୍ନୋଲୋଜି ଯୁଗରେ ବ୍ୟବହାର କରିବା ଧୀରେ ଧୀରେ ବଢ଼ି ଚାଲିଛି ଏବଂ ଟେକ୍ନୋଲୋଜି ବିଷୟରେ ଲୋକେ ବହୁତ କିଛି ଜାଣି ସାରିଲେଣି ଭବିଷ୍ୟତ କାଳରେ ଲୋକେ ଟେକ୍ନୋଲୋଜି ଦ୍ୱାରା ସବୁ କିିଛି କରିବେ ଟେକ୍ନୋଲୋଜି ଦ୍ୱାରା ବହୁତ ବହୁତ ଇମ୍ପ୍ରୁଭ୍ ହେଲାଣି ଆମ ଦେଶ ଏବଂ ଟେକ୍ନୋଲୋଜିକୁ ନେଇ ସବୁ କିିଛି ହଉଛି ଯେଉଁଥିରେ କିି ପାଠପଢ଼ା ସବୁ କିିଛି କାରବାର ସବୁ କାମ ଟେକ୍ନୋଲୋଜିରେ ହେଇଯାଉଛି ଏବଂ ଆଗଠୁ ବହୁତ ସୁବିଧାରେ ମିଳିପାରୁଛି